ହଁ ମ୍ୟାମ୍ ନମସ୍କାର ମ୍ୟାମ୍ ନମସ୍କାର ସବୁ ପ୍ରକାର ମୋବାଇଲ୍ ଅଛି ସାମସଙ୍ଗ୍ ଭିଭୋ ରେଡ଼ମୀ ରିଅଲମି ୱାନ୍ ପ୍ଲସ୍ ମୋବାଇଲ୍ର ସେମିତି କିଛି ଫିକ୍ସ୍ ରେଟ୍ ନାଇଁ ଆପଣ ଯେତେ ଭଲ ସେଟ୍ ନେବ ସେତେ ଅଧିକା ଟଙ୍କା ଦେବାକୁ ପଡ଼ିବ ଆଉ ଆପଣ ଯଦି ସେକେଣ୍ଡ୍ ହ୍ୟାଣ୍ଡ୍ ନେବାକୁ ଚାହିଁବ କମ ରେଟ୍ରେ ମିଳିଯିବ ଆପଣଙ୍କର କେମିତି ନୂଆ ଦରକାର ନା ସେକେଣ୍ଡ୍ ହ୍ୟାଣ୍ଡ୍ ହଁ ନୂଆ ମୋବାଇଲ୍ କେଉଁ ସେଟ୍ ନେବେ ହଁ ମିଳିଯିବ କେଉଁ ସେଟ୍ ନେବେ ୱାନ୍ ପ୍ଲସ୍ ମ୍ୟାମ୍ ଚାଲିଶ ହଜାର ଉପରକୁ ଆସୁଛି ଆମେ କମ ରେଟ୍ରେ ରଖୁନାହୁଁ ପନ୍ଦରହଜାର ଭିତରେ ଆମର ସାମସଙ୍ଗ୍ ବାହାରିବ ଆଉ ରେଡ଼ମୀ ବାହାରିବ ଭିଭୋ ପନ୍ଦରରୁ କୋଡ଼ିଏ ହଜାର ଭିତରେ ନେବେ ଯଦି ଭିଭୋଟା ଭଲ ପଡ଼ିବ ସବୁ ନୂଆ ମଡ଼େଲ୍ ଆସିଛି ହଁ ନା ଆମ ଦୋକାନରେ ସବୁ ଆଭେଲେବଲ୍ ଅଛି ଯେତେବେଳେ ଆସିବେ ମିଳିଯିବ ଦୋକାନ ସକାଳ ଆଠଟାରୁ ସନ୍ଧ୍ୟା ଆଠଟା ପର୍ଯ୍ୟନ୍ତ ଖୋଲା ରହୁଛି ଆଉ ସଣ୍ଡେରେ ଛୁଟି ଥାଉଛି ହଁ ସଣ୍ଡେରେ ଆମେ ଖୋଲା କରୁନୁ ଘର କାମରେ ବ୍ୟସ୍ତ ରହୁଛୁ ତ ଆପଣଙ୍କର ସାଇଡ଼୍ ଫିଙ୍ଗର୍ ପ୍ରିଣ୍ଟ୍ ଦରକାର ନା ହଉ ଠିକ୍ ଅଛି ସବୁ ପ୍ରକାର ଅଛି ଆପଣ ନିଜେ ଆସିକି ଦେଖି ନେବେ ଆପଣଙ୍କର କେମିତି ଦରକାର କ'ଣ କଭର୍ ମିଳିବ କାହିଁକି ମିଳିବନି ମୋବାଇଲ୍ ସହ ଚାର୍ଜର୍ ମଧ୍ୟ ଫ୍ରି ରହୁଛି ଆପଣ ସେମ୍ ମଡ଼େଲ୍ର ବ୍ଲୁ ଟୁଥ୍ ମଧ୍ୟ୍ୟ ନେଇପାରିବେ ଆମ ପାଖରେ ବ୍ଲୁଟୁଥ୍ ମଧ୍ୟ୍ୟ ଆଭେଲେବଲ୍ ଅଛି ଆପଣ ଦୋକାନକୁ ଆସନ୍ତୁ ଆମେ କଥା ହେବା ଆପଣ ଦେଖିବେ ନିଜେ ବାଛିବେ ଆଉ ନେବେ ହଉ ମ୍ୟାମ୍ ମୁଁ ରଖୁଛି ଆପଣ ଆସନ୍ତୁ